ପାନିକୁ ଫିଲ୍ଟର୍ କରି ନପିଇଲେ ଆମ ପେଟ ଭିତରେ ଯାଇକି ବହୁତ ଅସୁବିଧା କରୁଛି ଆମ ଶଲୀଳ ପାଇଁ ପାଣି ହେଉଛି ବହୁତ ଦରକାର ପାଣି ନ ପିଇଲେ ଗୋଟେ ମଣିଷ ବଞ୍ଚିପାରେନି ସେ ନଖାଇକି କିଛି ଦିନ ବଞ୍ଚିପାରେ କିନ୍ତୁ ପାଣି ନପିଇକି ଗୋଟେ ଦିନ ବି ସେ ବଞ୍ଚିପାରେନି ତ ତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପାନି ଆଉ ଆମେ ଯେଉଁ ପାନିଟା ପିଉଚୁ ସେଟା ଯଦି ଶୁଦ୍ଧ ନହବ ଆହୁରି ଖରାପ ଆମ ଶରୀର ପାଇଁ ସେଥିପାଇଁ ଘରରେ ବହୁତ ପ୍ରକାରର ଜିନିଷ କରାଯାଉଛି ପାଣିକୁ ଫିଲ୍ଟର୍ କରିବା ପାଇଁ ଯେମିତିକି ଆମ ଘରେ ସବୁବେଳେ ପାଣିକୁ ପିଇଲେ ଆମେ ଛାଣିକି ପିଉଛୁ ଛାଣିଲା ପରେ ବି ଯଦି ତା ଭିତରେ କିଛି ଥିବ ସେଥିପାଇଁ ଆମେ ପାଣିକୁ ଗରମ ଗରମ କରିକି ବି ପିଉଥାଉ ଆଉ ପାଣିକୁ ଯଦି ଛାଣିକି ଗରମ ନକରିପାରୁ ହେଲେ ପାନିକୁ ଛାଣିକି ରଖିଦେବୁ କେତେ ସମୟ ହେଲେ ସବୁ ମଇଳା ଯାକ ସବୁ ତଳେ ପଡ଼ିଯାଏ ତାପରେ ଆଉ ଥରେ ଗୋଟେ ଥର ପାଣି ଯଦି ଛାଣି ଛାନିକି ପିଆଯାଏ ହେଲେ ତାହା ଶଡ଼ିଲ ପାଇଁ ଭଲ ଆମ ଘରେ ଏସବୁ ଉପାୟରେ ଆମେ ପାଣିକୁ ଛାଣିକି ପିଉଛୁ